ଆମ ଭାରତ ହେଉଛି ଏକ ଜଳବହୁଲ ଦେଶ ଏହି ଦେଶରେ ଅନେକଗୁଡ଼ିଏ କ୍ରୀଡ଼ା ଅଛି ଯେଥିରେ ସମସ୍ତ ପ୍ରତ୍ୟେକ ଭାରତୀୟ ଯୋଗଦାନ କରୁଛନ୍ତି ଆମ ଦେଶର ଏକ କ୍ଷୁଦ୍ର ରାଜ୍ୟ ଓଡ଼ିଶା ଏହି ଓଡ଼ିଶା ରାଜ୍ୟରେ ମଧ୍ୟ ଅନେକଗୁଡ଼ିଏ କ୍ରୀଡ଼ା ଅଛି ଓଡ଼ିଶାର ସମସ୍ତେ ଏହି କ୍ରୀଡ଼ାରେ ଯୋଗଦାନ କରି ତାଙ୍କ କଳା ପରିବେଷନ କରିଥାନ୍ତି ଆମ ଓଡ଼ିଶାର ଖେଳରେ ବହୁତ ସବୁ ଲୋକଙ୍କର ଯୋଗଦାନ ଦେବା ହେତୁ ପ୍ରତ୍ୟେକ ଛୋଟ ଛୋଟ ଜାଗାରେ ଯେଉଁମାନେ ଖେଳ ପରିବେଷଣ କରିଥାନ୍ତି ତାଙ୍କୁ ଅନେକ ପ୍ରକାର ଅସୁବିଧା ହୋଇଥାଏ ଏବଂ ବା ଯେଉଁ ଆମ ଓଡ଼ିଶାର ବଡ଼ ବଡ଼ ଷ୍ଟାଡିୟମ୍ ଅଛନ୍ତି କଳିଙ୍ଗ ଷ୍ଟାଡିୟମ୍ ଇତ୍ୟାଦି ଷ୍ଟାଡ଼ିୟମ୍ରେ ସମସ୍ତେ ଖେଳ ପରିବେଷନ କରିଥାନ୍ତି ଏବଂ ସେଇ ଷ୍ଟାଡିୟମ୍ରେ ତାଙ୍କୁ ବହୁ ପରିମାଣର ସୁବିଧା ମିଳିଥାଏ ତଥା ଲମ୍ବା ଜାଗା ବଡ଼ ପଡ଼ିଆ ଇତ୍ୟାଦି ସବୁ ସୁବିଧା ମିଳିଥାଏ ଏବଂ ଆମ ଭାରତର ଏକ ବିଖ୍ୟାତ ଷ୍ଟାଡ଼ିୟମ୍ ବାରବାଟୀ ଷ୍ଟାଡ଼ିୟମ୍ ଯାହା ଯେଥିରେ ଯେ ଷ୍ଟାଡ଼ିୟମ୍ରେ ବହୁ ଦୂରରୁ ବହୁ ଦୂରରୁ ଲୋକମାନେ ଆସି ଯୋଗଦାନ କରିଥାନ୍ତି ଏବଂ ସେଇଠରେ ତାଙ୍କ କଳା ପରିବେଷନ କରିଥାନ୍ତି ସେଇଠାରେ ଲଙ୍ଗ୍ ଜମ୍ପ୍ ହାଇ ଜମ୍ପ୍ ରନିଂ ଟେନିସ୍ ଇତ୍ୟାଦି ବହୁ ପ୍ରକାରର ଖେଳ ହୋଇଥାଏ ଏବଂ ବାହାର ବାହାର ଦେଶରୁ ସେଇଠି ଆସିଥାନ୍ତି ପ୍ରତ୍ୟେକ ଲୋକ ଏବଂ ଯୋଗଦାନ କରିଥାନ୍ତି ସେଇ କ୍ରୀଡ଼ାରେ କଳିଙ୍ଗ ଷ୍ଟାଡିୟମ୍ ଆମ ଓଡ଼ିଶାର ଷ୍ଟାଡିୟମ୍ ଏଠାରେ ମଧ୍ୟ ବହୁ ଦୂରରୁ ଲୋକେ ଆସି ଏହି କ୍ରୀଡ଼ାରେ ଯୋଗଦାନ କରିଥାନ୍ତି